ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଆଉ ବର୍ତ୍ତମାନ ନାହିଁ ସବୁଆଡ଼େ ଘର ହେଇଗଲାଣି ଆଉ କେଉଁଠି ବି ଖାଲି ପଡ଼ିଆ ଆଉ ନାହିଁ ତେଣୁ ଆଉ ଖୋଲା ପଡ଼ିଆ ନାହିଁ ପଶୁମାନଙ୍କୁ ଚରିବା ପାଇଁ ଯେଉଁମାନେ ପଶୁ ରଖିଲେ ଘରେ ବାନ୍ଧିକି ରଖିଥିଲେ ଦାନା କେଉଁଠୁ ଘାସ କିଣିକି ଆଣିକିରି ଦେଉଛନ୍ତି ଆଉ ଜଳବାୟୁ ଜଳବାୟୁ ତ ବର୍ତ୍ତମାନ ଆମର ବହୁତ ପରିବର୍ତ୍ତନ ଆଉ ଆଗେ ଥିଲା ଖରା ବର୍ଷା ଶୀତ ଦିନ ବର୍ତ୍ତମାନ କିଛି ନାହିଁ ବର୍ତ୍ତମାନ ସବୁବେଳେ ହିଁ ଖରାଦିନ ରହୁଛି ବର୍ଷାଦିନ କିଛିଦିନ ହେଲା ପାଣିପାଗର ତ ଠିକ ନାହିଁ କେତେବେଳେ ବର୍ଷା ବି ଆମର ନାହିଁ ସବୁବେଳ ପାଇଁକି ଆମର ଖରା ରହିଲା ଏଇ କେତେ ଲଘୁଚାପ ବର୍ଷା ହେଲେ ହେଲା କିନ୍ତୁ ବର୍ଷା ନାହିଁ ଆମ

ଆଉ ପରିବେଶ ପରିବର୍ତ୍ତନ ଆମର ତ ସବୁଆଡ଼େ ଘର ବର୍ତ୍ତମାନ ହେଇଗଲା ଆଉ କେଉଁଠି ଗଛ ନାହିଁ ସବୁଠି ବି ଗଛ କଟା ହେଇଯାଉଛି ରାସ୍ତା ବଢ଼ା ହେଲା ଗଛ କଟେଇ ଦେଲେ ରାସ୍ତା କଡ଼ରେ ଯେଉଁ ଗଛ ଥିଲା

ତେଣୁ ଏହାର ଖରାପ ପ୍ରଭାବ ତା ପଶୁମାନଙ୍କ ଉପରେ ପଡ଼ୁଛି ପଶୁମାନେ ରହିବା ପାଇଁ କେଉଁଠି ଖରା ଛାଇ ଟିକେ ବୁଲିଲେ ବାହାରେ ଟିକେ ଯେଉଁ ଗଛ ଛାଇରେ ଶୋଇପଡ଼ନ୍ତି ଆଉ ଗଛ ଛାଇ ବି ନାହିଁ ଆଉ ସେମାନଙ୍କ ପାଇଁ କି ପାଣି ବି ନାହିଁ ପିଇବା ପାଇଁ ସେମାନଙ୍କ ପାଇଁ କି ସବୁ ପ୍ରକାର ଖରାପ ପ୍ରଭାବ ସେମାନଙ୍କ ଉପରେ ପଡ଼ୁଛି